ଆମେ ଯେନ୍ ଅଞ୍ଚଲରେ ରହୁଛୁ ସେ ପାଖରେ ଗୋଟେ ପର୍ବତ ଅଛେ ସେ ପର୍ବତକେ ଛେଲିଆ ପାହାଡ଼ ବୋଲି କହେସନ୍ ଆମ ଏରିଆ ଲୋକେ ଛେଲିଆ ପାହାଡ଼ରେ ତ କିଛି ଦର୍ଶନୀୟ ସ୍ଥାନ ଦେଖ୍ବାର୍ ଜାଗା ତ ନାଇଁ ବନା ହେଇ ଫିର୍ ବି ତେଣୁ ଲୋକେ ସେ ସେପାର୍ ବା ସେ ଛଲିିବା ପବ ଲୋକେ ନିର୍ଭର କରସନ୍ ପାଖ ଆଖ ପାାଖ ଗାଁ ଲୋକେ ଯେନ୍ଟାକି ରେଙ୍ଗାଲ ପୋତ ତେ ଦନା ଖଲି ଟିପିକରି ବିକାବ ହୋଇ କରସନ୍ ଆଦିବାସୀ ଟକେ ତ ସାଙ୍ଗେ ସାଙ୍ଗେ ମଲ ଚାର ବି ସଂଗ୍ରହ କରୁଥିବେ ଆରୋ ଆମର ଏଇ ସାଇଡ଼୍ରେ ତ ସମତଳ ଅଞ୍ଚଳ କି କୌଣସି ପର୍ଯ୍ୟଟନ ସ୍ଥଳୀ ନାଇଁନ ଫର୍ବି ଏ ଭାଇ ଗୋଟେ ଜାଗାଟେ ବନା ହେଇଛି ଟିକେ ଆକେ ଛଲିଆପହାଡ଼ରୁ ଟିକେ ଆକେ ଗଲେ ଗୋଟେ କେନାଲ୍ ଟାଇପ୍ର ଗୋଟେ ଯାଇଛି ଆଉ ସେନ୍ ଗୁଟେ ଡ୍ୟାମ୍ ଟାଇପ୍ର ବନେଇଛ ବେ ଗୋଟେ ପାର୍କ ଫାର୍କ ବନା ବୋଲି ପୁର୍ଚନ୍ ଯେଉଁକି ଗ୍ରରି ଦେଖାଯଛୁ ଆ କୁ ଆଉ ତ ଧନ୍ଦା କି ଚେ ନନୁ ଆମ ରେଆନୁ ଫେରେ ବି ଯା ହଉଛେ ଆମ ସାଇଡ଼ରେେ ଭଲ ଅଛେ ଆରୁ ଆମର୍ ସାଇଡ଼ା ତ ଆର୍ ବେଶୀ ହେନ୍ତା କିନି ଦେଉସନୀୟ ସ୍ଥାନ କି ପର୍ଯ୍ୟଟନ ସ୍ଥଳ କିଛି ନ ନ କି ପ୍ରସିଦ୍ଧ ହବ ନହିଁ ସେ ଦେଖ୍ବାର୍କେ ଗଲେ ଆମକୁ ଦୁଆକେ ଯିବାର ପଡ଼୍ସି ଆମ ଅଞ୍ଚଳର ମନେ ଟିକେ ଦୂରି ଯିବାର୍ ପଡ଼୍ସି ଯେନ୍ଟାକି ହରିସଙ୍ଗ ନ ସନା ଯିବାର୍ ପଡ଼୍ସି ଟିକେ ବହୁତ ଧରିବାକୁ ପଡ଼୍ସି